ହେଲା ଏ ଦୁଇ ତିନିି ଦିନ ବର୍ଷା କି ନାହିଁ ବେଶୀ ସିଆଡ଼େ ପଇସା ଟ୍ରେନ୍ ଫ୍ରେନରେ ଆଇ ବାଟା ମୋତେ ଟିକେ ଡର ଲାଗୁଥିଲା ସୁବାରେ ଥିଲି ତ୍ରିପୁରାରେ ଏ ପୋଫିସ୍ କମ୍ପାନୀ ବାଲାଟା ଗୋଟେ ଅଛି ଜଣାଇ ଆସୁଛି ଫ୍ୟାମିଲି ସେଠି ଅଛନ୍ତି ଆର୍ ଯିବି ମଝିରେ ଥିବି ଘରେ ଟିକେ ଚାଷବାସ ଟିକେ କାମ ଅଛେ ତ ଖାତ ଫତ ସାର ଯାକ ମାରିବାର ଅଛି ସେଇଟା ମାରିଲା ପରେ ପଳାଇବି ଭାଇମାନଙ୍କୁ ଦେଖାଇଦେବି ଆଉ ପଳାଇବି ଆଉ ଆଉ କ'ଣ କ'ଣ ବନାଇଛୁ ହଁ ହଁ ଟିକେ ପାର୍ସଲ୍ କରିଦେଲେ ଭଲ ହୁଅନ୍ତା ବୋଲିଥିଲି କି ମୁଁ ଆସିବି ପୁରୀ ଅଛି ପୁରୀ ଅଛି ନାହିଁ କିି ପୁରୀ ଅଛି

ଦୋସା ଅଛି କି ନାହିଁ ହଁ ଠିକ୍ କଥା ଉପମା ଅଛି କି ନାହିଁ ଠିକ୍ ଅଛି କେଉଁଠେ ଅଛି ଖାଇଦେବା ଠିକ୍ ହେରି ଆସିଛି ମୁଁ ଆସିବି କି ନହେଲେ ଆ କୁହ କିଏ କ'ଣ ବୋଲିଆ ଖରାପ କୁହ ଆ ତମେ ତ ଆଉ ନିଜର ଲୋକର କ'ଣ ବିକ୍ରି ହେଉ ନାହିଁ କି ଏଠି ହଁ ଦିନକୁ କେତେ ବିକୁଛୁ କେମିତି ହେଲେ ସିଆଡ଼େ ଜାଗା ଅଛି ଯେ କଣ୍ଟାକ୍ଟ କରିବାର୍ ଅଛି ଗୋଟେ ଆମର ଆକା ମାଲିକ ଗୋଟେ ଅଛନ୍ତି ତାଙ୍କୁ ଟିକେ ଜାଗା ମାଗିଲେ ଗୋଟେ ଷ୍ଟଲ୍ ଗୋଟେ ଖାଲି ଅଛି ବୁଝିଲ କି ନାହିଁ ମୁଁ କଣ୍ଟାକ୍ଟ କରଆଇବି କଥା କରାଇବି ତାଙ୍କୁ କେତେ ପଇସା କ'ଣ ନେଉଛନ୍ତି ଭୋଡ଼ା ଫୋଡ଼ା ସିଆଡ଼େ ମସ୍ତ ବେପାର ହେଉଛି ବୁଝିଲ କି ନାହିଁ ଆମର ଓଡ଼ିଆ ଦୋକାନ ଯାଇକରୁ ପାଞ୍ଚଛଅ ଲୋକ ଦୋକାନ ଦେଇଛନ୍ତି ସେ କମ୍ପାନୀରେ ବେଶୀ ବିକ୍ରି ହେଉଛି ଦୋକାନ ବେଶୀ ଗହଳି କେମିତି ହଁ ହଁ ଇଏ ବରା ଗୋଟେ ଛଅଟା ଦିଅ ଆଉ ପୁରୀ ଅଛି କି ପୁରୀ ଗୋଟେ ଆଠଟା ଦିଅ ଆହୁରି ଇଏ ତରକାରୀ ଟିକେ ବେଶି ଦେଇଥାଅ ହଁ ହଁ ଏଇ ମୋତେ ଆର୍ ଦେବୁ ନାହିଁ କି ଟିକେ ଖାଇବି ହେଲେ ତୋରଟା କେମିତି ସିଆଡ଼ୁ କେମିତି ଲାଗୁଛି ହେଲେ ବୋଲିକରି ଖାଇବାଟା ତ ଆହୁରି ଆଉ କଥା ହେଲା ତୋତେ କଣ୍ଟାକ୍ଟ ବି କହିଦେବି ତା ନମ୍ବର୍ ଦେବି ସବୁ ଅଛି ମୋ ପାଖେ ହେଲା ବୋଲେ ହେଉ ଠିକ୍ ଅଛି ହେଲେ ହୁଁ